ମତେ ଟି ଭି ଦେଖିବା ପାଇଁ ବହୁତ୍ ଭଲ ଲାଗେ କାହିଁକିନା ଟିଭିରେ ବହୁତ୍ ବହୁତ୍ ଭଲ୍ ଭଲ୍ ସିରିଏଲ୍ମନେ ଆସିଥାଏ ମତେ ତ ମୋର ଫେବ୍ରେଟ୍ ହେଲା ମନ୍ ଅତି ସୁନ୍ଦର୍ ମନ ଅତି ସୁନ୍ଦର୍ ମତେ ବହୁତ୍ ଭଲ ଲାଗେ କାହିଁକିନା ମନ୍ ସେ ହିରୋଇନ୍ ହେଲା ମୋଟା ହେଇଥିସି ହେଲେ ନେକେ ହେଲା କି ନେଇଁ ତାର୍ ମନ୍ ଭଲ୍ ତ ସେଥିଗୁନେ ହିରୋଇନ୍ ନେକେ ତାହାକେ ବହୁତ ଭଲ୍ ପାଇସି ମନ୍ ହେଥିଗୁନେ ମନ୍କେ ସବୁ ଲୋକ୍ ଦେଖ୍ବାର୍ କଥା ବଡ଼ିକେ କି ଚେହେରାକେ ଦେଖିକରି ନେଇଁ କେତେବେଲେ ବି ଭଲ୍ ପାଇବାର୍ କଥା ନେଇଁ ମନ୍ ଏକ୍ଚୁଲି ବହୁତ୍ ଭଲ୍ ମନ୍ ଭଲ୍ ଅଛେ ବଏଲେ ନେକେଁ ସେ ଟୁକେଲ୍ ବୋହୁତ୍ ଭଲ୍ ଥିବା ହେଥିଗୁନେ ମନ୍ ଅତି ସୁନ୍ଦର୍ ଏକ୍ଚୁଲି ବହୁତ୍ ଭଲ୍ ଲାଗ୍ସି ଆରୁ ଟିଭିନେ ଆରୁ ବହୁତ୍ ଜିନିଷ୍ ଦେଖ୍ସିଁ କାଣା ଏବେ ତ ଦଉଛେ ବହୁତ୍ ଜିନିଷ୍ମନେ ଶିଖ୍ବାର୍ଟାମନେ ବି ଦଉଛେ ରୋଷେଇମନ୍ଟା ରାନ୍ଧବାର୍ଟାମନେ କେନ୍ତା କରି ରନ୍ଧାଯିବା କେନ୍ତା କରି କାଣା କର୍ବା ଟିଭିନେ ହେଥିଗୁନେ ଟିଭି ମତେ ବହୁତ୍ ଭଲ୍ ଲାଗ୍ସି ଶିକ୍ଷା ବି ଦଉଛେ କେନ୍ତା କରି ଭଲ୍ସେ ରହେବ କେନ୍ତା କରି ଭଲ୍ସେ ଚଲ୍ବ ସେ ଶିକ୍ଷା ବି ଦିଆଯାଉଛେ ସିରିଏଲ୍ମନେ ଆକ୍ଚୁଲି ବହୁତ୍ କାଁଜି ପରିବାର୍ଟା ଏକା ଦେଦିସି ପରିବାରେ କେନ୍ତା କରି ଚଲ୍ବ କେନ୍ତା କରି ନେଇଁ ଚଲ୍ବ ସେ ସବୁ ଦେଇଥିସି ହେଥିଗୁନେ ଟି ଭି ଏକ୍ଚୁଲି ବହୁତ୍ ଭଲ୍